ଆପଣଙ୍କ ମାଲିକାନାରେ ଥିବା ପ୍ରଥମ ସ୍ମାର୍ଟଫୋନ୍ କ'ଣ ଥିଲା ଏବଂ ସେବେଠାରୁ ସ୍ମାର୍ଟଫୋନ୍ରେ ଟେକ୍ନିକା ଏପରି ବଦଳିଛି ମୁଁ ସମୟରେ ଦୁଇହଜାର ମସିହାରେ କିପ୍ୟାଡ଼୍ ମୋବାଇଲ୍ ଚାଲୁଥିଲା ଯେମିତିକି ହେଲା ନୋକିଆ ମାଇକ୍ରୋମ୍ୟାକ୍ସ ଇତ୍ୟାଦି ସେ ମାଇକ୍ରୋମ୍ୟାକ୍ସରେ କେବଳ ଫୋନ୍ ଯାଉଥିଲା ଏବଂ ମେସେଜ୍ ଆସୁଥିଲା କିନ୍ତୁ ଦୁଇହଜାର ଛଅ ମସିହାରୁ ଆଣ୍ଡ୍ରଏଡ଼୍ ଏବଂ ଆଇ ଓ ସ୍ମାର୍ଟଫୋନ୍ ଆସିଛି ଆଣ୍ଡ୍ରଏଡ଼୍ ଫୋନ୍ ଧୀରେ ଧୀରେ ଡେଭଲପ୍ କଲା ଏବଂ ତାର ସଫ୍ଟୱେର୍ ଟେକ୍ନିକାଲକୁ ବଦଳିଲା ଏବେ ଯାହା କିପ୍ୟାଡ଼୍ ମୋବାଇଲ୍ରେ ହେଉନଥିଲା ଆଣ୍ଡ୍ରଏଡ଼୍ ଏବଂ ଆଇଓସ୍ରେ ସେ ହେଉଛି ଭିଡ଼ିଓ କଲ୍ରେ କଥା ହେବା ଏବଂ କଲ୍ ଭଲ ସ୍ପିଡ଼୍ରେେ ଆସିବ ନେଟ୍ ମଧ୍ୟ ସ୍ପିଡ଼୍ରେ ଚାଲିବ ଆଣ୍ଡ୍ରଏଡ଼୍ ଫୋନ୍ରେ ଆମୁଲେଟ୍ ଡିସପ୍ଲେ ଏବଂ ପ୍ରସେସର୍ ମଧ୍ୟ ଠିକ୍ ଦେଉଛି କିନ୍ତୁ ସେ ସମୟ ଦୁଇହଜାର ମସିହାରେ ନୋକିଆ ଏ କି ପ୍ୟାଡ଼୍ ଫୋନ୍ ବହୁତ ମାତ୍ରାରେ ଶସ୍ତା ଥିଲା କିନ୍ତୁ ଏବେକାର ସ୍ମାର୍ଟଫୋନ୍ ଗୁଡ଼ିକ ବହୁତ ଦାମୀ ଦାମୀ ଆସୁଛି କିନ୍ତୁ ଦାମୀ ହେଲେ କ'ଣ ହବ ଆଣ୍ଡ୍ରଏଡ଼୍ ଗୁଡ଼ିକ ବହୁତ ଲୋକଙ୍କର କାମରେ ଆସୁଛି ଲୋକମାନେ ବହୁତ ଦୂରାଦୂରାନ୍ତରେ ଥିବା ତାଙ୍କ ଫ୍ୟାମିଲି କିମ୍ବା ସାଙ୍ଗସାଥିଙ୍କୁ ଭିଡ଼ିଓ କଲ୍ରେ ମଧ୍ୟ କଥା ହେଇ ପାରୁଛନ୍ତି ଏବଂ ସେ ସମୟରେ କମ୍ପ୍ୟୁଟର୍ ଯାହା କରିପାରୁଥିଲା ଏବେକାର ସମୟରେ ଆଣ୍ଡ୍ରଏଡ଼୍ ଏବଂ ଆଇ ଏସ୍ ଫୋନ୍ ମଧ୍ୟ ସେହି କାମ କରିପାରୁଛି